ହଁ ମୁଁ ରୋଷେଇ କ୍ଲାସ୍ରେ ଯୋଗ ଦେଇଥିଲି ରୋଷେଇରୁ ବହୁତ କିଛି ଶିଖିଲି କେଉଁ ରୋଷେଇ କେତେ ସମୟ ଲାଗେ ଆମର କେଉଁ ଯାଇରେ କେଉଁ ପରିବା ପଡ଼ିବ କେଉଁ ପରିବାରେ କେଉଁ ମସଲା ପଡ଼ିବ ଏ ବିଷୟରେ ମୁଁ ବହୁତ କିଛି ଜାଣିଲି ଆମର ମାନେ କେଉଁଟା କେଉଁ ମସଲା ଦେଲେ ସ୍ୱଦିଷ୍ଟ ଲାଗିବ ସ୍ୱାଦ ଲାଗିବ ତରକାରୀ ଆମର ଏ କେଉଁ ତେଲରେ ବି କେଉଁ ରୋଷେଇ ହେବ କେଉଁଟା ଭଲ ତ ଲାଗିବ କେଉଁ ମସଲାଟା କେଉଁ ଟାଇମ୍ରେ ବି ଭଲ ଲାଗିବ ଏ ବିଷୟରେ ମୁଁ ବହୁତ କିଛି ଶିଖିଲି କେଉଁ ଡାଲିଟା ବି ଭଲ ଲାଗିବ ମାନେ କେଉଁଟା ଅରଜିନାଲ୍ ଡାଲି ବି ଅଛି ତା ଦେହରେ ଡୁପ୍ଲିକେଟ୍ ବି ଡାଲି ଅଛି ଆମର ଏ ଡାଲିଟା କେଉଁ ଡାଲିଟା ପ୍ରେସର୍ରେ ହେଉଛି କେଉଁ ଡାଲିଟା ଆମର ହାଣ୍ଡିରେ ବି ହେଉଛି ଏମିତି ବହୁତ କଥା ଆମେ ରୋଷେଇ ଘରୁ ଶିଖିଲୁ ଆମର ଏ ବଢ଼ିଆ